ହଁ ମୋତେ ଟି ଭି ଶୋ ଦେଖିବାକୁ ବହୁତ ଭଲଲାଗେ ବହୁତ ଚଳଚିତ୍ର ବି ବହୁତ ଭଲ ଲାଗେ ଦେଖିବା ପାଇଁ ଆଉ ଚଳଚିତ୍ରରେ ବହୁତ ପୁରୁଣା ପୁରୁଣା ଫିଲ୍ମ ବି ମୋତେ ଭଲଲାଗେ ଦେଖିବାପାଇଁ ଯେକୌଣସି ଫିଲ୍ମ ଆମର ଓଡ଼ିଆ ହଉ ତେଲୁଗୁ ହଉ ସବୁପ୍ରକାର ଫିଲ୍ମ ମୋତେ ଦେଖିବାକୁ ଭଲଲାଗେ ଆଉ ବହୁତ ପୁରୁଣା ଫିଲ୍ମ ମୋତେ ବହୁତ ଭଲ ଲାଗେ ଯେପରିକି ଆମର ଅମିତାବଚ୍ଚନ ହଉ କି ଯେକୌଣସି ପୁରୁଣା ହିରୋ ତାଙ୍କର ବହୁତ ଫେବରାଇଟ ମୋର ଫିଲ୍ମ ଦେଖିବା ପାଇଁ ଆଉ ଓଡ଼ିଆରେ ବି ବହୁତ ଫିଲ୍ମ ମୋତେ ଭଲ ଲାଗେ ଯେମିତି ଆମର ଉତ୍ତମ ମହାନ୍ତି ସିଦ୍ଧାନ୍ତ ହଉ ତାଙ୍କର ମିହିର ଦାସ ହଉ ତାଙ୍କର ଫିଲ୍ମ ଦେଖିବାକୁ ଭଲ ଲାଗେ ଆଉ ସେ ଭିତରେ ମୋତେ ଓଡ଼ିଆରେ ମୋତେ ପ୍ରିୟା ଭଲଲାଗେ ଆଉ ଉତ୍ତମ ମହାନ୍ତିଙ୍କ ଦେଖିବା ପାଇଁ ଫିଲ୍ମ ବହୁତ ଭଲଲାଗେ ଆଉ ହିନ୍ଦୀରେ କହିଲେ ମୋତେ ଅମିତାବଚ୍ଚନଙ୍କର ବହୁତ ଭଲଲାଗେ ଅମିତାବଚ୍ଚନଙ୍କର ବହୁତ ଭଲ ଫିଲ୍ମ ହେଉଛି ଆମର ସୂରିୟବଂସମ ବହୁତ ଫିଲ୍ମ ସେଇଟା ଭଲ ଲାଗେ ମୋ ଫେଭରାଇଟ ଫିଲ୍ମ ଆଉ ଉତ୍ତମ ମହାନ୍ତିଙ୍କର ବହୁତ ଫିଲ୍ମ କହିଲେ ବହୁତ ପୁରୁଣା ତାଙ୍କର ଫିଲ୍ମ ବହୁତ ଭଲ କିନ୍ତୁ ସେଇଥିରେ ସବୁ ଫିଲ୍ମ ମୋତେ ବହୁତ ଭଲଲାଗେ ଆଉ ଟି ଭି ଶୋ କହିଲେ ଟିଭିଶୋରେ ଆମର ସିରିୟେଲରେ ଆମର ହେଉଛି କପିଲ ଶର୍ମା ଶୋ ସେଇଟା ମୋତେ ବହୁତ ଭଲଲାଗେ ଏବେ ସେଇ ସେଇ ଶୋଟା ମୁଁ ବହୁତ ପରେ ଦେଖେ ଆଉ ଏହିପରି ମୋତେ ସବୁ ଟାଇପ୍ ର ସିରିୟେଲ ଆଉ ଫିଲ୍ମ ଭଲଲାଗେ ଦେଖିବାପାଇଁ ଆଉ